ମୁଁ ମୋ ବିବାହର କିଛି ବର୍ଷପରେ ହିଁ ମୋର ସ୍ୱାମୀଙ୍କୁ ଏହା ଜଣାଇଥିଲି ଯେ ମୁଁ ରୋଷେଇ ମାଧ୍ୟମରେ ଆଗକୁ ବଢ଼ିବାକୁ ଚାହୁଁଛି ଏବଂ ଏହି ରୋଷେଇ ବୃତ୍ତି ଦ୍ଵାରା କିଛି ଅର୍ଥ ଉପାଜିତ କରିବାକୁ ଚାହୁଁଛି ଏବଂ ମୋ ସ୍ୱାମୀ ପ୍ରଥମରୁ ହିଁ ସ୍ଵୀକୃତି ପ୍ରଦାନ କରିଥିଲେ ରୋଷେଇ ମୋର ପ୍ରିୟ କାର୍ଯ୍ୟକ୍ରମ ମୁଁ ରୋଷେଇ କରିବାପାଇଁ ବହୁତ ଭଲଲାଗେ ରୋଷେଇ ଖାଇ ମୋ ରୋଷେଇ ଖାଇ ଲୋକମାନେ ମୋର ବହୁତ ପ୍ରଶଂସା କରନ୍ତି ମୋ ସ୍ଵାମୀ ଶାଶୁ ଶ୍ୱଶୁର ଏବଂ ମୋ ପିଲାଛୁଆମାନେ ମଧ୍ୟ ମୋର ବହୁତ ପ୍ରଶଂସା କରନ୍ତି ଏହା ମୋତେ ବହୁତ ଅଧିକ ଖୁସି ଦେଇଥାଏ